ମୋର ପ୍ରିୟ ଖେଳ କହିବାକୁ ଗଲେ ଗୋଟେ ସିଏ ହେଉଛି କ୍ରିକେଟ୍ ଖେଳ ଆଉ ମୋ ଜୀବନ ମୁଁ ଯେବେଠୁ ଫାର୍ଷ୍ଟ୍ କ୍ରିକେଟ୍ ଖେଳ ଆରମ୍ଭ କଲି ମୁଁ କେବଳ ସଚିନ୍ ତେନ୍ଦୁଲକର୍ ଆଉ ବିରାଟ କୋହଲିଙ୍କୁ ଦେଖି ହିଁ ମୁଁ କ୍ରିକେଟ୍ ଖେଳ ଷ୍ଟାର୍ଟ କଲି ଆଉ ତାଙ୍କରି ଯୋଗୁଁ ମୁଁ ଆମ ଜିଲ୍ଲାର କ୍ୟାପଟେନ୍ ମଧ୍ୟ ହୋଇଛି ଆଉ ବହୁତ ଜାଗାରେ କ୍ରିକେଟ୍ ଖେଳିବାକୁ ମଧ୍ୟ ଯାଇଛି ଆଉ ବହୁତ ଟ୍ରଫି ବି ମଧ୍ୟ ଜିତେଇଛି ତାଙ୍କ ଆଶୀର୍ବାଦ ଆଉ ତାଙ୍କୁ ଦେଖିକି ମୁଁ ଆଇଡ଼ଲ୍ ମାନିକି ମୁଁ ବହୁତ ଜାଗାରେ ବହୁତ ଭଲ ଭଲ ପ୍ରଦର୍ଶନ କରିଛି ଆଉ ବହୁତ ବଡ଼ ବଡ଼ ପୁରସ୍କାର ମଧ୍ୟ ପାଇଛି ଆଉ ମୁଁ ଯେ ଦିନ ମୋ ବାପା ମୋତେ ଫାର୍ଷ୍ଟ୍ ମୋତେ ବ୍ୟାଟ୍ କିଣି ଆଣି ଦେଇଥିଲେ ସେଇଦିନ ମୁଁ ବିରାଟ କୋହଲିଙ୍କର ଆଉ ସଚିନ ତେନ୍ଦୁଲକର୍ ଷ୍ଟିକର୍ ଲଗେଇଥିଲି ଆଉ ତାଙ୍କର ନାଁ ମଧ୍ୟ ମୋର ବ୍ୟାଟ୍ରେ ଲେଖିଥିଲି ସେହିଦିନ ଯାଇକି ମୁଁ ଫାର୍ଷ୍ଟ୍ ସେଞ୍ଚୁରୀ ମଧ୍ୟ ମାରିଥିଲି ଆଉ ତାଙ୍କର ସେ ସେଇ ସେଇ ଦିନ ସେଇ ଡେଟ୍ଟାକୁ ମୁଁ ମଧ୍ୟ ମେନସନ୍ ବି ମୋ ଡାଇରୀରେ ଲେଖିକି ରଖିଛି ଆଉ ତାପରେ ବିରାଟ କୋହଲିଙ୍କର ମୋର ଏତକିଟା ଭଲ ଲାଗେ ତାଙ୍କର ଆଗ୍ରେସନ୍ ଆଉ ତାଙ୍କର କନ୍ଫିଡ଼େଣ୍ଟ୍ ସେ ଯଦି ଫିଲ୍ଡରେ ରହିବେ ନାଁ ତାଙ୍କ ଉପରେ ଗୋଟେ ଆମର ଦେଶ ସାରା ଲୋକର ଗୋଟେ ଭରଷା ଥାଏ ଯେ ଆମେ ମ୍ୟାଚ୍ଟିକୁ ଆମର ହାତକୁ ଆସିବ ସେ ମ୍ୟାଚ୍ ଯେମତି ବି ହେଉ ନାଁ କାହିଁକି ସେ ଯେତେ ପର୍ଯ୍ୟନ୍ତ ରହିଥିବେ ଫିଲ୍ଡରେ ସେତକି ପର୍ଯ୍ୟନ୍ତ ଆମର ଭରଷା ଗୋଟେ ଥାଏ ଯେ ମ୍ୟାଚ୍ଟି ଆମେ ହିଁ ଜିତିବା ଆଉ ଫିଲ୍ଡ ମଧ୍ୟରେ ଯଦି ବିରାଟଙ୍କୁ କେହି କିଛି କହି ଦିଅନ୍ତି କି ବା କିସ କରନ୍ତି କିନ୍ତୁ ତାଙ୍କ ସେଇଦିନ ଦେଖିବ ତାଙ୍କର ଆଗ୍ରେସନ୍ ଆଉ ତାଙ୍କର ପ୍ରଦର୍ଶନ ଆଉ ତାଙ୍କୁ ସେଇ ପାଇଁ ବି ଭଲ ଲାଗେ ଆଉ ମୁଁ ଯେମତି ସ୍ପୋଟ୍ ପର୍ସନ୍ ତାହେଲେ ମୁଁ ଯଦି ତାଙ୍କୁ କେବେ ଦେଖାକରେ କିବା ଭବିଷ୍ୟତରେ କେବେ ଦେଖେ କେବେ ମୋ ସାଙ୍ଗରେ ମିଳିବାର ସୁଯୋଗ ପାଏ ତାହାହେଲେ ମୁଁ ତାଙ୍କୁ ଏତକି ହିଁ ପଚାରିବି ଯେ ସେ କେତେ ପରିଶ୍ରମ କରିକି ସେଇ ଜାଗାକୁ ପହଞ୍ଚିଛନ୍ତି ଆଉ ମୁଁ କେତେ ପରିଶ୍ରମ କରିଲେ ସେଇ ଜାଗାକୁ ପହଞ୍ଚିବି ଆଉ ତାଙ୍କର ସେଇ ଫିଟନେସ୍ କଥା ମୁଁ ଟିକେ ପଚାରିବି ଯେ ଏତେ ବୟସ ବୟସରେ ମଧ୍ୟ ସେ ଏତେ ବଢ଼ିଆ ଫୋର୍ ମାନେ ପ୍ରଦର୍ଶନ କରୁଛନ୍ତି ଆଉ ତାଙ୍କର ମାନେ ବଡ଼ି ଫିଟ୍ନେସ୍ ରଖିଛନ୍ତି